ବୈଷୟିକ ଉନ୍ନତି ଦୃଷ୍ଟିରେ ଦେଖିବାକୁ ଗଲେ ଆମେ ବହୁତ ଅସୁବିଧାରେ ମଧ୍ୟ ସମ୍ମୁଖୀନ ହେଉଛୁ ବହୁତ ସମସ୍ୟା ସୃଷ୍ଟି ହେଉଛି ଯେମିତିକି ଫୋନ୍ ହେଲା ସ୍ମାର୍ଟଫୋନ୍ ହେଲା ଛୁଆମାନେ ଅଗରୁ ପଢ଼ୁଥିଲେ ଆଗ ଯୁଗରେ ତ ବୈଷୟିକ ଜ୍ଞାନ ନଥିଲା ତ ଯେହେତୁ ଏବେ ହେଇଛି ତ ସ୍ମାର୍ଟଫୋନ୍ ଦ୍ଵାରା ପିଲାମାନେ ବହୁତ ଟାଇମ୍ ତାକୁ ଦେଖୁଛନ୍ତି ବହୁତ ଟାଇମ୍ ତାକୁ ବ୍ୟବହାର କରୁଛନ୍ତି ଯାହାଫଳରେ କି ଘର ଲୋକଙ୍କ ସହିତ ମିଶୁ ନାହାଁନ୍ତିକି ବସୁ ନାହାନ୍ତି କି ଖେଳିବାକୁ ମଧ୍ୟ ଯାଉନାହାଁନ୍ତି ବହୁତ ସମୟ ସେଇଥିରେ ହିଁ ବିତାଉଛନ୍ତି ତା'ପରେ ଘର ଆଗ ଯୁଗରେ ତ ଏସବୁ ଯେହେତୁ ନଥିଲା ସେତେବେଳେ ଆମେ ଘର ଲୋକଙ୍କ ସହିତ ବସୁଥିଲୁ କଥାବାର୍ତ୍ତା କରୁଥିଲୁ କି ଗୋଟେ ଜିନିଷକୁ ଆମେ ଡିସ୍କସନ୍ କରୁଥିଲୁ ସେଇଟା ଏବେ ହେଇପାରୁନି ବୈଷୟିକ ଜ୍ଞାନ ଦ୍ଵାରା ବୈଷୟିକ କୌଶଳ ଦ୍ଵାରା ତ ସେଇସବୁ ଜିନିଷ ଆମେ ସମ୍ମୁଖୀନ କରୁଛୁ ଯାହାଦ୍ଵାରାକି ବହୁତ ପେରେଣ୍ଟସ୍ ମାନେ କି ବହୁତ ଅଭିଭାବକ ମାନେ ଅସୁବିଧାରେ ପଡ଼ୁଛନ୍ତି ବେଶୀ ୟୁଜ୍ କରିବା ଜିନିଷଟା କି ବହୁତ ବୈଷୟିକ ଜ୍ଞାନ ଦ୍ଵାରା କି ବୈଷୟିକ କୌଶଳ ଦ୍ଵାରା ଠକାମୀରେ ମଧ୍ୟ ଲୋକ ପଡ଼ୁଛନ୍ତି ବହୁତ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ତ ଏହିସବୁ ଜିନିଷ ସମ୍ମୁଖିନ କରିବାକୁ ପଡ଼ୁଛି ଏହିସବୁ ସମସ୍ୟାକୁ ସମ୍ମୁଖିନ କରିବାକୁ ପଡ଼ୁଛି